ଆମ ମାଲକାନଗିରି ଜିଲ୍ଲାରେ ଗୋଟିଏ ପର୍ବତ ଅଛି ସେଇଟା ହେଉଛି ଭଲ ବଡ଼ ହେଲେ ସେଇଠି ବହୁତ ଲୋକ ଆସନ୍ତି ସେଇଠି ଗୋଟେ ମହାପୂର୍ବ ଅଛି ମଲିକେଶ୍ଵର ବୋଲେ କୁହନ୍ତି ସେମାନେ ପର୍ବତ ସେଠି ବହୁତ ଲୋକ ଆସନ୍ତି ସେଠି ଦେଖିବାକୁ ଆସିଛନ୍ତି ପୂଜା ଦେବା ପାଇଁ ଆସିଛନ୍ତି ଆହୁରି ବହୁତ ଲୋକ ଆସନ୍ତି ପୂଜା ଦେବା ଆଉ ଶ୍ରାବଣ ମାସରେ ବହୁତ ଲୋକ ସେଠି ଆସୁଛନ୍ତି ପୂଜା ଦେବା ପାଇଁ ଏମିତି ନାଇଁକି ଖାଲି ଶ୍ରାବଣ ମାସରେ ଆସନ୍ତି ସବୁ ସବୁ ସମୟରେ ଆସନ୍ତି ସେଠି ଲୋକମାନେ ସୋମବାର ହଉ ସବୁ ସମୟରେ ଆସୁଛନ୍ତି ପୂଜା ଦେବା ପାଇଁ ଦେଖ ଲୋକମାନେ ଦେଖିବା ପାଇଁ ଆସୁଛି ସେଠି ସେଠି ଭଲ ଲୋକ ହଉଛନ୍ତି ଆଉ ସେଇଟା ଗୋଟେ ସେଇଟା ଗୋଟେ ଭଲ ପର୍ବତ ବୋଲି ସମସ୍ତେ ଜାଣିଛନ୍ତି କାହିଁକିନା ସେଇଠି ଶିବ ଶିବ ଭଗବାନ ସେଠି ଅଛନ୍ତି ସେଥିପାଇଁ ସବୁ ଲୋକ ସେଇଠି ଆସୁଛନ୍ତି ପୂଜା ଦଉଛନ୍ତି କିଛି କିଛି ଲୋକ ବି ସେଠି ବୁଲିବାକୁ ଯାଉଛନ୍ତି